ଆମର ଏ କୋରାପୁଟ ଜିଲ୍ଲାରେ ସମାଜ ଧରିତ୍ରୀ ପ୍ରମେୟ ସମ୍ବାଦ ପ୍ରଗତିବାଦୀ ଏସବୁ ଖବରକାଗଜ ଆସୁଛି ହେଲେ ଆମେ ସମାଜ ସମ୍ବାଦ ଏ ଖବରକାଗଜଟା ବେଶୀ ୟୁଜ୍ କରିଥାଉ କାହିଁକିନାଁ ଆମର ସେ ସମ୍ବାଦ ଖବରକାଗଜରେ ପରଫେକ୍ଟ ଏମିତି ସତ ଘଟଣା ଯାକ ସବୁ ଆସିଥାଏ ଆମେ ସେଥିପାଇଁ ସେ ସମାଜ ସମ୍ବାଦକୁ ଆମେ ବହୁତ ବ୍ୟବହାର କରିଥାଉ ଆମେ ସକାଳେ ସନ୍ଧ୍ୟାରେ ଆମେ ସବୁବେଳେ ସେ ସମ୍ବାଦକୁ ସମ୍ବାଦ ଖବରକାଗଜକୁ ପଢ଼ିଥାଉ ଆମେ ଆସୁଛି ସବୁ ଆସୁଛି ଆମର କୋରାପୁଟ ଜିଲ୍ଲାରେ ଏ ଧରିିତ୍ରୀ ପ୍ରମେୟ ସମ୍ବାଦ ଏଇଯାକ ସବୁ ଆସୁଛି ହେଲେ ଆମେ ସେ ସମାଜ ଆଉ ସମ୍ବାଦ ଏ ଖବରକାଗଜ ତାହିଁରେ ସତ ଘଟଣା ଯାଏଁ ଅଧିକାଂଶ ବହୁତ ଆସେ ସେଥିପାଇଁ ଆମେ ସେ ସମ୍ବାଦ ଖବରକାଗଜକୁ ପଢ଼ିଥାଉ